ଆମ ଆମ ଦେଶ ଆମ ଦେଶ ଯେମିତି ଆମ ଦେଶ ଭାରତ ଭାରତ ଭାରତରେ ନାଗରିକ ଶାନ୍ତି ପାଇଁ ଯେମିତିକି ନାଗରିକ ଶାନ୍ତି ପାଇଁ ସବୁ ଜାଗାରେ ପୁଲିସ ପୁଲିସ ଏକ୍ଟିଭ୍ ଥିବା ଦରକାର ଯେମିତିକି ପୁଲିସ ନା ପୁଲିସ ନ ବିଏସ୍ଏଫ ବି ଏକ୍ଟିଭ୍ ଥିବା ଦରକାର ସବୁ ଜାଗାରେ ହେଲେ ସବୁ ଯେମିତିକି ଆମ ଆମ ଆମ ଓଡ଼ିଶା ଆମ ଓଡ଼ିଶାରେ ଆମ ଓଡ଼ିଶାରେ ଆମ ଓଡ଼ିଶାରେ ଯେମିତିକି ସବୁ ଜାଗାରେ ପୋଲିସ ଏକ୍ଟିଭ ଯେମିତିକି ସୁରକ୍ଷା ପାଇଁ ଶାନ୍ତି ପାଏ ଯେମିତିକି ସୁରକ୍ଷା ପାଇ ସୁରକ୍ଷା ପାଇଁ ଯେମିତିକି ପୁଲିସ ଏଠି ଥବା ଦରକାର ସୁରକ୍ଷା ସାଥି ପାଇଁ ଯେମିତି ବାଇକ୍ ଗୋଟେ ଚଲାଇବା ପାଇଁ ବାଇକ ଗୋଟେ ଚଲା ହେଲମେଟ ବ୍ୟବହାର କରା ଦରକାର ବ୍ୟ ବ୍ୟବହାର କରିବା ଦରକାର ସେଇଟା ଆହୁରି ସବୁ ମାନେ ସବୁ ଜିନିଷ ଭ ଭଲ ଥିବା ଦରକାର ସୁରକ୍ଷା ପ ସୁରକ୍ଷା ଯେମିତିକି ସୁରକ୍ଷା ପୁଲିସ ଆଇନ କାନ୍ ସବୁ ଠିକ୍ ଥବା ଦରକାର ଆଇନ ଟିକେ କଡ଼ା ହେବା ଦରକାର ଟିକେ ନାଇଁ ଏମିତି କଲେ ଏମିତି ହେବ ବଲେ କେ ଏମିତି ଗଲେ ଟିକେ ଭଲ ହବ ସେଟା ଆଇନ କାନ୍ ଟିକେ ଷ୍ଟ୍ରଙ୍ଗ୍ ହେବା ଦରକାର ଆଉ ଆହୁରି ଯେମିତିକି ବିଏସଏଫ୍ ବି ବେଶି ଦରକାର ଯେମିତିକି ଆଜିକାଲି ଆମ ଓଡ଼ିଶାରେ ମାନେ ଓଡ଼ିଶାରେ ସବୁ ଜାଗା ଦେଖାଯାଉଛି ନକ୍ସଲ ମାନେ ବେଶି ଇଏ କରିଛନ୍ତି ତା ପାଇଁ ବି ବିଏସ୍ଏଫ୍ ଟିକେ ଆକ୍ଟିଭ୍ ଦରକାର ବିଏସ୍ଏଫ୍ ବେଶୀ ଦରକାର ଆହୁରି ସବୁକିଛି ଦରକାର ତା ପାଇଁ ଆଉ କ'ଣ